ଖବର୍ କାଗଜ ସୋସିଆଲ୍ ମିଡ଼ିଆରେ ଏଇଟା ଫରକ୍ କିଣି ଯେ ଆମେ ଯେନ୍ ଖବର୍ କେ ଶୁଣୁଥୁଲୁ ଆଉ ଦିନ୍ ଟା ଦେଖୁଥୁଲୁ ସେଇଟା ଆମ୍ କୁ ଟିକେ ଫେକ୍ ଲାଗୁଥିଲା ଓ ଏହା ଆଗ୍ ଯେନ୍ ଚିଠି ପତ୍ର ବି ହଉଥିଲା ପୁରା ଲେଟ୍ ହୁଏ ପୋଷ୍ଟ୍ ମେନ୍ ଆନିକିରି ଆସେ ବହୁତ୍ କିଛି ତେ ପ୍ୟାନ୍ ପଡ଼ିଯିବ ଆ ଏଇଟା ହେଇଯିବା ଚିଠି ମେଟିୱା କି କାହାର୍ ପ୍ରିଣ୍ଟ୍ ନେ ହେଲା ବୋଲେ ଏବେ ତ ସୋସିଆଲ୍ ମିଡ଼ିଆରେ କାଣା ୱାଟସପ୍ ଯେଭଳି ବାହରିଲା ଆମକୁ ମେଲ୍ ଫେଲ୍ ସବୁ ଏନ୍ତେ ହି ମିଲି ଯାଉଛି ଆମ୍ କୁ ପୁରା ସୋସିଆଲ୍ ମିଡ଼ିଆ ଚଲାବାର୍ ଲାଗି ଭଲ୍ ଲାଗୁଛି ଆଗୁରୁ ସୋସିଆଲ୍ ମିଡ଼ିଆରେ ଆଜି କାଲି ଲୋକ୍ ପଇସା ବି କମେଇ ପାରୁଚନ୍ କିଛି ଗେମ୍ ଖେଲି କରି କେସିନୋ କମେଇ କିରି ବହୁତ୍ କିଛି ହେଲାନ୍ ଏବେ ସୋସିଆଲ୍ ମିଡ଼ିଆରେ ଆଉ କିଛି ତାକର୍ ଭି ଭିଡ଼ିଓ ବନେଇ କରି ୱା ଇନ୍ସଟାଗ୍ରାମ୍ ଫେସବୁକ୍ ଏଇଟା ମାନେ ଚଲେଇ କରି ଭି ବହୁତ୍ ପଇସା ୟୁଟିଲାଇଜ୍ କରୁଚନ୍ ତ ମୁଁ ଏଇଟା କହବାର୍ ଲାଗି ଚାହୁଁଛି ଯେ କିନି ଯେ ସୋସିଆଲ୍ ମିଡ଼ିଆଟା ଇଜ୍ ଦ ବେଷ୍ଟ୍ ଏବେ ଯେନ୍ ଟା ଚଲଉଚନ୍ ଲୋକ୍ ସେଇଟା ରାଇଟ୍ ଆଉ ତା'ର ମାନେ ସୋସିଆଲ୍ ମିଡ଼ିଆ ନା ଥି ବାକି ଗୋଟେ ଟାଇମ୍ ଥିଲା ଯେ ସୋସିଆଲ୍ ମିଡ଼ିଆକେ ଜିନ୍ ନ୍ୟୁଜ୍ ଚଲା ଶଲ୍ ଲୋକ୍ ଜିନ୍ ନ୍ୟୁଜ୍ ଦେଖାସନ୍ ସେଇଟା କିଛି ଜିନିଷ୍ ଫେକ୍ ଉଇଥିଷୀ ସେଥିର୍ ଲାଗି ଦୁଇ ଜିନିଷ୍ ଭଲେ କାଗଜ୍ କଲମ୍ ବି ଭଲେ ଆରୁ ଆଉ ନ୍ୟୁଜ୍ ବି ଭଲ୍